ଗଲା ସପ୍ତାହରେ ମୁଁ ଏକ ପେନ୍ଟିଏ କିଣିଥିଲି ସେ ପେନ୍ ସେ ପେନ୍ ଦ୍ଵାରା ଲେଖିବା ବହୁତ ସୁନ୍ଦର ହୁଏ ଏବଂ ଲେଖିବା ବହୁତ ସହଜ ହୁଏ ଏବଂ ପେନ୍ଟି ଚାଲିବାରେ ମଧ୍ୟ ଭଲ ଚାଲେ ଏବଂ ମୁଁ ଯେବେ ନେକ୍ସଟ ଟାଇମ ବଜାର ଯିବି ସେହି ପେନ୍ଟିକୁ କିଣିକି ଆଣିବି